ହ୍ୟାଲୋ

ଆମ୍ବର ଦୋକାନୀ କହୁଥିଲି ମୁଁ ଅମ୍ବର ଦୋକାନ କୁ ଫୋନ କରିଥିଲି ଆମ ପରିବାର ପାଇଁ କିଛି ଲୁଗା ପଟା କିଣିବା ପାଇଁ ମୁଁ ତାଳକଣି ରୁ କହୁଥିଲି ନାଇ ଗଜ ଲକ୍ଷ୍ମୀ ପୂଜା ଉପଲକ୍ଷେ କିଛି ନୂଆ କପଡ଼ା କିଣିବା ପାଇଁ ଦୋକାନ କୁ ଫୋନ କରିଥିଲି ସ୍ଵାମୀ ଙ୍କ ପାଇଁ ପ୍ୟାଣ୍ଟ ସାର୍ଟ ମନେକର ଜିନ୍ସ ର ସେ କେତେ ଟଙ୍କା କ'ଣ ପଡ଼ିବ ଆଉ ଝିଅ ପାଇଁ ଡ୍ରେସ କେମିତି କ'ଣ ରେଟ ତାହେଲେ ସବୁ ପ୍ରକାର ଡିଜାଇନରେ ଅଛି ନୂଆ କିଛି ଅଫର ଆସିଛି କି ନୂଆ ଡିଜାଇନ ର କିଛି ଜିନିଷ ଆସିଛି କି ଓ ହୋଉ ତାହେଲେ ଠିକ୍ ଅଛି ଆଉ ପୁଅ ପାଇଁ ପୁଅ ପାଇଁ କିଛି ନୂଆ ପ୍ୟାଣ୍ଟ ସାର୍ଟ ଆସିଛି କି ହଁ ହଉ ଆଜ୍ଞା ଠିକ୍ ଅଛି ରହୁଛି